ହଁ ଆମେ ସବୁ ଗଛ କାଟିବା ପାଇଁ ବି ଏସବୁ ତ ଜିନିଷ ଆବଶ୍ୟକ ପଡ଼େ ଯେମିତିକି ଗଛ ଲଗାଇବା ପାଇଁ କାଠିବା ପାଇଁ ଖୋଳିବା ପାଇଁ ପାଣି ଦେବା ପାଇଁ ଆଉ ବିଭିନ୍ନ ଜାଗାରେ ବି ଦରକାର ବି ପଡ଼େ ତ ଏସବୁ ପାଇଁ ଏସବୁ ଆବଶ୍ୟକତା ଆଉ ଆଉ ଗଛ ଖୋଳିବା ଏସବୁ ପକାଇବା ଇତ୍ୟାଦି ବ୍ୟବହାର କରିଥାଉ ସେଗୁଡ଼ିକ ବ୍ୟବହାର ହୋଇଥାଏ ଯେ ଗଛ ଯେତେବେଳେ ଆମେ ପୋତି ଥାଉଁ ତ ସେସବୁ ଆମେ ଖୋଳିକରି ଗଛ ଆଣି ଦରକାର ପଡ଼େ ହେଲା କୋଦାଳ ଶାବଳ କୋଡ଼େଇ ଏସବୁ ତ ଦରକାର ହୁଏ ଯେମିତିକି ପାଣି ବା ନେବା ଗଛରେ ଦେବା ଏଇ ଟାଇପ୍ର ଆମର ସୁବିଧା ଯୋଗାଇଥାଏ ତ ଏସବୁ ନଥିଲେ ବି ଆମର ସୁବିଧା ହୋଇପାରିନଥାନ୍ତା ଯେମିତି ଗଛ ଲଗାଇ ପାରିନଥାନ୍ତୁ କୌଣସି ପ୍ରକାର ବ୍ୟବହାର ବି କରିପାରିନଥାନ୍ତୁ ଅସୁବିଧାରେ ପଡ଼ିଥାନ୍ତୁ ତ ଏସବୁ ଅଛି ବୋଲିକି ଆମେ ଯେଉଁ କୌଣସି କାମ ଗଛ କ'ଣ ଯେଉଁ କୌଣସି କାମରେ ବି ସେ ବି ଆମର ଦରକାର ବି ହୋଇପାରିବ ଯେମିତିକି ମାଟି ଘୋଳିବା ମାଟି ବାହାର କରିବା ମାଟି ଉଠାଇବା କି ମାଟି ଅନ୍ୟ ଜାଗାରେ ଭୋଇ ନେଇକି ଅନ୍ୟ ଜାଗାରେ ରଖିବା କରିବା ଏସବୁ ପ୍ରକାର ଆମକୁ ସୁବିଧା ଯୋଗାଇଥାଏ ଯାହାଫଳରେ ଆମେ ଏସବୁ ଆମେ କାର୍ଯ୍ୟରେ ଲଗାଇଥାଉ ତ ଏଇ ଟାଇପ୍ର କଳରେ ଗଛ ହେଲା ଯେଉଁ କୌଣସି ଜିନିଷ ହେଲା ଯେଉଁ କୌଣସି ଶିକ୍ଷା ଖୋଳାରେ ଆମକୁ ଏସବୁ କୁହାଯାଏ କହନ୍ତି ସୁଯୋଗ ସୁବିଧା